ଆମ ଘରେ ଗାଈ ପଟେ ରଖିଛୁଁ ସେନୁ ସେ ଗୁଡ଼େ ଚପ୍କା ଲାଗିଥିଲା ଯେ କେ ଡ଼ାକିକରି ଇଞ୍ଜେକସନ୍ ମାନେ ଦେଇ କରାଲୁଁ ଏବେ ଟିକେ ଭଲ୍ ଅଛେ ଆରୁ ବହୁତ୍ କଷ୍ଟ୍ ପାଇ ଯାଉଥିଲା ସେନୁ ଇ'ଟା ଇଞ୍ଜେକସନ୍ ମାନେ ଦେଲା କେ ଟିକେ ଛାଡ଼ିଛେ ଘା ହେଇ ଯାଇଥିଲା ଏବେ ଟିକେ ଭଲ୍ ଅଛେ ଆରୁ ସେ ବହୁତ୍ ଗୋଡ଼୍ ହାତ୍ ମାନ୍କେ ବେଶୀ ପିଟୁ ଥିଲା ଓ ତା'କେ ଦରଦ୍ ହେଉଥିଲା ଏବେ ମେଡ଼ିସିନ୍ ମାନେ ପଡ଼୍ଲାକେ ଭଲ୍ ଅଛେ ଆରୁ ମେଡ଼ିସିନ୍ ମାନେ ଦେଲୁଁ ତା'ର୍ପରେ ଧୂଆଧୁଇ କଲୁଁ ମେଡ଼ିସିନ୍ ମଲମ୍ ମାନେ ଲଗାଲୁଁ ଆରୁ ତା'କେ ସୁଯତ୍ନ କଲୁଁ ଏବେ ଘା'ମାନେ ଟିକେ ଶୁଖାଶୁଖି ହେଇଗଲାନ